ସାଧାରଣତଃ କୃଷକମାନଙ୍କର ମୁଖ୍ୟ ପଶୁପାଳନ ହେଉଛି ଗୋମାତା ବା ଗାଈ ଏମାନଙ୍କୁ ଗୁହାଳରେ ରଖାଯାଇଥାଏ ଏହି ଗୁହାଳରେ ସାଧାରଣତଃ ପକ୍କା ଘର ହୋଇଥାଏ ଏବଂ ଭେଣ୍ଟିଲେସନ ପାଇଁ ବିଭିନ୍ନ ମାନର ଝରକା ରହିଥାଏ ଏହି ଝରକାରେ ସାଧାରଣତଃ ଯେକୌଣସି ମାତ୍ରରେ ଲୋକମାନଙ୍କର ପ୍ରବେଶ ନିଷେଧ ଥାଏ ଏବଂ ବାୟୁମଣ୍ଡଳରୁ ଆସୁଥିବା ବିଭିନ୍ନ ଗ୍ୟାସ ଯାହାକି ଅମ୍ଳଜାନ ଓ ଯବକ୍ଷାରଜାନ ସଠିକ ପରିମାଣରେ ଯାଇଥାଏ ଏବଂ ବାୟୁମଣ୍ଡଳ ସହିତ ଜୀବ ଜନ୍ତୁମାନଙ୍କର ସିଧାସଳଖ ନିଶ୍ଵାସ ପ୍ରକ୍ରିୟା ଜନ୍ତୁମାନଙ୍କୁ ବିଭିନ୍ନ ପ୍ରକାରରେ ସାହାଯ୍ୟ କରିଥାଏ ଏହିଭଳି ଭାବରେ କୃଷକମାନେ ପଶୁମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଓ ସୁଯୋଗ ଅବଲମ୍ବନ କରିଥାନ୍ତି